ହଁ ମୁଁ ଦଶ ଦଶ ହଜାର ଭିତରେ ପାଞ୍ଚଟା ସଂଖ୍ୟା କହିପାରିମି ଦଶହଜାର ପଚାଶ ପାଞ୍ଚ ହଜାର ପାଞ୍ଚ ଶହ ତିନି ହଜାର ପାଞ୍ଚ ଆଠ ହଜାର ନଅ ପାଞ୍ଚ ହଜାର ପାଞ୍ଚ